ହଁ ମୁଁ କହିପାରିବି ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟାର ନାମ ଏକଶହ ଦଶ ଏକହଜାର ପନ୍ଦର ପାଞ୍ଚହଜାର ଅନେଶ୍ୱତ ପଚିଶ ହଜାର ନଅଶହ ଅନେଶ୍ୱତ ପାଞ୍ଚଲକ୍ଷ ନଅଶହ ଅନେଶ୍ୱତ